ଆଜ୍ଞା କାଣା ଆଜ୍ଞା ଆପଣ୍ ସୁନ୍ଵାର୍କେ ନେଇ ବିଜି ଏତ୍କି ବିଜି ଅଛନ୍ ବୋଧେ

କାଣ ଆଜ୍ଞା ଆଉ ଆସ୍ବାର ନେଇନ ଆମର ଏରିଆ ବାଟେ ଆରୁ ଆପଣ ପୂରା ପ୍ରଫିଟ୍ କମଉଛନ୍ ସାର୍ ଜଣା ପଡ଼ୁଛେ ଏକା ଯେ କାଣା କାଣା କରିଛନ୍ ଆଜ୍ଞା ଏଥର ଏତ୍କି କରିଛନ୍ ଶାଗ୍ ଶାଗ୍ମାନେ କର୍ବାର କାଏଁ ଏବେ ତ ଆଜ୍ଞା ଆମର୍ ବାଟେ ଏପଟେ ମୂଲା ଶାଗମାନେ ଖୁବ୍ ଖାଇସନ୍ ବୁଲି ଲାଲ ଭାଜି ଭି ଖୁବ୍ ବିକ୍ରି ଯାଉଛେ ଆଜ୍ଞା ଆପଣ ତାହଲେ ନାଇଁ ନାଇଁ ଆପଣ ତାହେଲେ ହୋଲସେଲିଂ କରୁଛନ୍ତି କେ କାଣା ହୋଲସେଲିଂ କରୁଛନ୍ ନାଇଁ ଆଜ୍ଞା ହେନ୍ତା ବୋଲେ ତ ଅଧିକ ନାଇଁ ନେଇ ହିଏ ଆଜ୍ଞା ଆପଣ ଜାଣିଛନ୍ ବଜାର ବଜାର ଆମେ ବୁଲୁଛୁଁ ଆପଣ ତ ଜାଣିଛନ୍ ଆମର୍ ସେଇ ଦୁକାନ ଆଡ଼େ ଖୁଲିଛନ୍ ଦୁକାନ୍ରେ ବି ଯେ ବଜାର୍ନେ ଲୋକମାନେ ଆନି ଉନା ନେଇ ଆସବାର୍ ଆଜ୍ଞା ବଜାର୍ନେ କାଏଁ ଯେ ଆପଣ ତ ଜାଣିଛନ୍ ଭଲ୍ସେ କାଣା କହିବି ମୁଇଁ ଆପଣକେ ବଜାର୍ନେ ନାଇଁ ସାର୍ ଆମକେ ଦରକାର୍ ଏକା ଆମେ କାଇଁଯେ ମୁଇଁ ଚାର୍ ପାଞ୍ଚଟା ପିଲା ରଖିଛେଁ ନିଜେ ତ ଆଜ୍ଞା ଆମେ ଘରେ ବି କରୁଛନ୍ ଆମ୍କେ ଭାଜି ଶାଗ ଦରକାର୍ ଜାଣିଛ କାଏଁ ଲାଲ ଭାଜି ଦରକାର୍ ଆର୍ ନେଇକି ଆପଣ ଖାନ୍ତୁ ଶାଗମାନେ ନିହାତି ଦରକାର୍ କାଏଁ ଯେ ବୋଲେ ଆପଣ୍ ଜାଣିଛନ୍ ସାର୍ ଶାଗ୍ମାନେ ଲଗେଇଲେ ଖୁବ୍ ସ୍ୱାଦ ବୋଲିକିରି ଏଟା କୁଇଣ୍ଟାଲ୍ ହିସାବରେ ସାର୍ ଆମର୍ଟା ଆମେ ବି ନିଜେ ନାଇଁ ବିକ୍ବାର ସାର୍ ଆମେ ବି ନିଜେ ଦେଉଛୁଁ ବେପାରୀମାନଙ୍କୁ ଦେଉଛୁଁ ଆରୁ କ'ଣ ଆମର୍ ତ ଜାଣିଛ ସାର୍ ଏଇଟା କାଣା ବୋଲୁଛନ୍ ଯେ ସୋମବାର ଦିନ ବଜାର ପଡ଼ୁଛେ ବୁଲନ ସୋମବାର ଦିନେ ବଜାର୍ ପଡ଼ିଲା ପରେ ରାତିରେ କେଁ ଠିକ୍ ଅଛେ ପେମେଣ୍ଟ୍ କଥା ଆରୁ ଆପଣ କାଏଁ ଆଜ୍ଞା ଆପଣ କାଣ ଅଲଗା ଆପଣ ପରା ଆମର୍ ପୁରୁଣା କଷ୍ଟମର ଆପଣଙ୍କୁ କ'ଣ ମାଗ୍ବାର୍ ହେଟା ଆଜ୍ଞା ନେଇ କ'ଣ ହେଉଛେ କି ଆଜ୍ଞା ସାଙ୍ଗେସାଙ୍ଗ କରା ହେବାର ନାହିଁ ବାକି ନୁହେଁ ଆଜ୍ଞା ମେନ୍ କଥାଟା ହେଉଛେ ଆଜ୍ଞା ଆମେ ଆପଣଙ୍କୁ ରବିବାର ଦିନ କହିନୁ ଆପଣ ସୋମବାର ଦିନ ନେଇକରି ସକାଲ ବଜାର ଛଅ ବଜେନେ ଆରମ୍ଭ ହେଇଯାଉଛେ ଜାଣିଛନ୍ ଭଲ୍କରି ତ ଆମ୍କେ ନେଇକରି ସାଢ଼େ ଛଅ ସାତ ବଜେ ଭିତରେ ଆପଣ ନେଇକିରି ମୁଇଁ ସାଙ୍ଗେ ସାଙ୍ଗେ ପେମେଣ୍ଟ୍ ଆଜ୍ଞା ସାମନା ସାମ୍ନିରେ ପେମଣ୍ଟ୍ଟା ଦେମି ଏନ୍ତା କାଣା ହେଉଛେ ଆଜି ତ ରବିବାର୍ ହେଲା ଆଜ୍ଞା ଆଜି ଆପଣ କହିଛେ ବୋଲିକରି ସକାଳୁ ହେନ୍ତା ଦେଖିଦିଅ କାଲି ଟିକେ ଚେଷ୍ଟା କରନ୍ ଭାଜି ଶାଗ୍ ଗୋଟେ କୁଇଣ୍ଟାଲ୍ ଶୁଣୁନ ଆପଣ ଭାଜି ଶାଗ ଗୁଟେ କୁଇଣ୍ଟାଲ ଶୁଣୁନ ସାର୍ ଭାଜି ଶାଗ ଗୁଟେ କୁଇଣ୍ଟାଲ୍ ଆରୁ ମୁଲା ଶାଗ ହେଇଛେ କେନୁ ମୂଲା ଗୁଟେ ବି କୁଇଣ୍ଟାଲ ଆଉ ବାକି ଯେତ୍କି ପନିପରିବା ଗୁଟେ ଗୁଟେ କୁଇଣ୍ଟାଲ ଦିଅନା ତାର୍ ପରେ ବିକି ଦେଖ୍ସନ ନେକ୍ସଟ ତାପରେ ଭଲ୍ସେ ବଲିଙ୍ଗ୍ କର୍ମା ଠିକ୍ ଅଛେ ଆଜ୍ଞା ହେଲା ଆସିବେ ଏନ୍ତା ହେଲେ ଆଜ୍ଞା ଆପଣଙ୍କୁ ସଞ୍ଜବେଳେ ଆସ୍ବି ପାରିବି ଭେଟ୍ବି ଆରୁ ଏବେ ମୁଇଁ ଟିକେ କାମ୍ ଅଛି ଆରୁ ଠିକ ଅଛେ ଚାଲୁନ